ଆମ ଘର ପଛପଟରେ ଗୋଟିଏ ବଡ଼ ବାଡ଼ି ଅଛି ସେ ବାଡ଼ିରେ ଆମେ ଗୋଟିଏ ବଗିଚା କରିଛୁ ବଡ଼ ବଗିଚା କରିଛୁ ସେ ବାଡ଼ିରେ ଆମେ ସବୁପ୍ରକାର ଫଳ ଫୁଲ ପନିପରିବା ଛୁଆଙ୍କ ଖେଳିଆ ପାଇଁ ଦୋଳି ସବୁ ଲଗେଇବାରେ ବ୍ୟବସ୍ଥା କରିଛୁ ପାଣିର ସୁବିଧା ମଧ୍ୟ ଅଛି ଟ୍ୟାପ୍ ଲାଗିଛି ଗଛ ମାନଙ୍କରେ ପାଣି ଦେବାପାଇଁ ସେଥିପାଇଁ ଆମେ ଗୋଟେ ବଡ଼ ବଗିଚା କରିଛୁ ବାଡ଼ିକୁ ସଫାସୁତୁରା ବି ରଖିଛୁ ଆଉ ଯେତେବେଳେ ଆମେ ଧର ବାଡ଼ିରୁ ସବୁପ୍ରକାର ଫୁଲ ଫଳ ପାଇପାରିମୁ ସେଥିପାଇଁ ବଗିଚାଟିଏ କରିଛୁ ଗଛରେ ପାଣି ସୁବିଧା ବି ଅଛି ଗଛରେ ପାଣି ବି ଦେଉଛୁ ବେଳେବେଳେ ଯାଇକି ଦେଖୁଛୁ ସକାଳୁ ଚାରିଟା ବେଳେ

ଆମେ କିଛି ତ କେତେବେଳେ ମନଦୁଃଖ ଥିବ ଫୁଲଗଛ ଦେଖିଲେ ଭଲ ଲାଗିବ ବାଡ଼ି ବଗିଚା ଭିତରେ ବୁଲିନେ ଭଲ ଲାଗିବ ସେଥିପାଇଁ ଆମେ ବଗିଚାଟିଏ କରିଛୁ ବଗିଚାକୁ ଗଲେ ମନ ଖୁସି ବି ହୋଇଯାଏ ମନ ଦୁଃଖଥିଲେ ଦେଖିନେ ଆମ ମନ ଖୁସି ରହେ କିଛି ପନିପରିବା ତୋଳିଦେବା କାମ ନଥିଲେ କିଛି ଫଳ ମଧ୍ୟ ଖାଇ ମନ ଖୁସିହେବ ପାଚିଲା ମିଠା ଫଳ ଏଣୁକରି ବଗିଚା ଆମେ କରିଛୁ ଛୁଆ ଦୋଳି ଖେଳିବେ ସେ ଭିତରେ ଆଉ ଏମିତି ଅନ୍ୟାନ୍ୟ ପ୍ରକାର ସବୁ କରିଚୁ ଭିତରେ ତାପରେ ପକ୍ଷୀମାନେ ବି ବସିପାରିବେ ଆସି ଗଛ ଉପରେ ମହୁ ନେଇ ପାରିବେ କିଛି ପକ୍ଷୀ ଆଉ ଏମିତି ସବୁ କରିଛୁ ବଗିଚା ଆଉ ଏଇଥି ପାଇଁ ଆମ ମନ ଖୁସି ରହୁଛି ଆଉ ସଦାବେଳେ ଦେଖୁଛୁ ବଗିଚାକୁ କିଛି ବୁଲୁଛୁ